ହଁ ମୁଁ ମନେ ରଖିପାରିବି ଯେମିତିକି ଏକରେ ଛବିଶ ଅଗଷ୍ଟ ଦୁଇହଜାର ସାତ ଦୁଇରେ ଏକୋଇଶ ଡିସେମ୍ବର ଦୁଇହଜାର ସାତ ତିନିରେ କୋଡ଼ିଏ ଡିସେମ୍ବର ଦୁଇହଜାର ଛଅ ଚାରିରେ ପଚିଶ ନଭେମ୍ବର ଦୁଇହଜାର ପାଞ୍ଚ ପାଞ୍ଚରେ ପନ୍ଦର ଜାନୁଆରୀ ଦୁଇହଜାର ଦଶ